ଓଡ଼ିଶାରେ ଧାନ ଗବେଷଣା କେନ୍ଦ୍ର ଗୋଟିଏ ଅଛି ଯାହାକି ଚାଷୀମାନଙ୍କୁ ସାହାଯ୍ୟ କରୁଛି ବା ବିହନ ଯୋଗେଇ ଦେବାଠାରୁ ଆରମ୍ଭ କରିକି ମାନେ ଧାନରୁଆ ମେସିନ୍ ପର୍ଯ୍ୟନ୍ତ ସବୁ ଯୋଗେଇ ଦେଲାଣି ମାନେ ବିଭିନ୍ନପ୍ରକାର ଧାନ ଗବେଷଣା କେନ୍ଦ୍ର ପରୀକ୍ଷା କରାଯାଉଛି ମାନେ କେଉଁ ଧାନ କେମିତି ମାନେ ଉତ୍ପାଦ ହୋଇପାରିବ ଚାଷୀମାନଙ୍କୁ କେଉଁ ଧାନ ମାନେ ମାନେ ଭଲକଲେ ସେମାନେ ସେମାନେ ବହୁତ ଲାଭବାନ୍ ହୋଇପାରିବେ ସେସବୁ ମାନେ ବହୁତ ଯୋଗେଇ ଦେଲାଣି ମାନେ ବହୁତ ପ୍ରକାର ଧାନକୁ ପରୀକ୍ଷା କରି ମାନେ ସେ ଭଲ ଚାଷ କରିକି ବହୁତ ଧାନ ଉତ୍ପାଦନ କରିକି ମାନେ ସେଠାକୁ ବି ମାନେ ପଠାଯାଏ ଏବେ ମାନେ ସରକାରୀ କ୍ଷେତ୍ରରେ ନୁହେଁ ବି ବେସରକାରୀ କ୍ଷେତ୍ରରେ ବି ଏ ସଂସ୍ଥାର ବହୁତ ବହୁତ ଏନ୍ ଜି ଓ ମାନେ ବହୁତ ବାହାରିଲାଣି ସେମାନଙ୍କୁ ଉନ୍ନତି ଆଣିବା ପାଇଁ ସେମାନେ ମଧ୍ୟ ଚାଷୀମାନଙ୍କୁ ସାହାଯ୍ୟ କରୁଛନ୍ତି ମାନେ ବିଭିନ୍ନ ପ୍ରକାର ବିହନ ଦେଇକି ମାନେ ଏସ୍ ଏସ୍ ଜି ମାଆମାନଙ୍କୁ ନେଇକି ବି ବହୁତ ଗୁଡ଼ିଏ ଚାଷ ମାନେ ମାନେ ଏଠି କଣ ଫସଲ ବି ବହୁତ ଗୁଡ଼ିଏ ମାନେ କରାଉଛନ୍ତି ମାନେ ବହୁତ ଛତୁ ଚାଷ ହେଉ ମାନେ କି ବହୁତ ଗୁଡ଼ିଏ ଫସଲ ମାନେ ଚାଷ ବି ତାଙ୍କେ ମାନେ ବହୁତ ଗୁଡ଼ିଏ କରୁଛନ୍ତି ବହୁତ ଗୁଡ଼ିଏ ଲାଭବାନ୍ ହୋଇପାରୁଛନ୍ତି